ଭାରତର ଗୋଟିଏ ବଡ଼ ପର୍ବ ହେଲା ଦୀପାବଳି ବିଶ୍ୱାସ କରାଯାଏ ଯେ ଏହିଦିନ ଭଗବାନ ରାମଚନ୍ଦ୍ର ଅଯୋଧ୍ୟାକୁ ଫେରିଥିଲେ ତେଣୁ କରି ଅଯୋଧ୍ୟାବାସୀ ଘରେ ଘରେ ଦୀପ ଜାଳିକରି ଭଗବାନଙ୍କୁ ଆମନ୍ତ୍ରଣ କରିଥିଲେ ଆଉ ଠିକ୍ ସେହି ଦିନକୁ ମନେ ପକାଇକରି ପ୍ରତ୍ୟେକ ବର୍ଷ ଏହି ଦୀପାବଳି ଦିନ ପ୍ରତ୍ୟେକ ଘରେ ଦୀପ ଜାଳିକରି ନିଜର ସମୃଦ୍ଧି କାମନା ମଧ୍ୟ କରାଯାଏ ପ୍ରତ୍ୟେକ ଘରେ ବହୁତ ପିଠା ପଣା କରିକି ମା' ଲକ୍ଷ୍ମୀଙ୍କୁ ପୂଜା କରାଯାଏ ଓ ବିଶ୍ୱାସ କରାଯାଏ ଯେ ଏହି ଦିନ ପିତୃ ପୁରୁଷଙ୍କୁ ପୂଜା କଲେ ପିତୃ ପୁରୁଷ ନିଜ ପାଖକୁ ଆସନ୍ତି ଏବଂ ଆମ ସାଙ୍ଗରେ ରହନ୍ତି ଆଉ ନିଜର ଦୁଃଖ ସମୟରେ ସହାୟତା କରନ୍ତି ତେଣୁକରି ଏହି ପର୍ବର ମହତ୍ତ୍ଵ ବହୁତ ଅଧିକ ଅଛି ଏହି ଦିନ ଛୋଟ ପିଲାମାନେ ମଧ୍ୟ ପଇସା ନେଇ ବହୁତ ବାଣ ନେଇ ଫୁଟାନ୍ତି ଏବଂ ବହୁତ ଆଡ଼ମ୍ବରରେ ଏହି ପର୍ବକୁ ପାଳନ କରାଯାଏ